ହ୍ୟାଲୋ ମୁଁ ଭୁବନରୁ ରଜନୀ କହୁଛି ତୁମେ ଅଟୋ ଡ୍ରାଇଭର ବିକାଶ କହୁଛ ତ ମୁଁ ତୁମକୁ ଦିନ ନଅଟା ବେଳେ ପହଞ୍ଚିବାପାଇଁ ଭୁବନରେ କହିଥିଲି କିନ୍ତୁ ନଅଟା ପଇଁଚାଳିଶ ହୋଇଗଲାଣି ତମେ ଏ ଯାଏଁ ଗାଡ଼ି ନେଇକି ପହଞ୍ଚିଲନି ମୋତେ କହିବ କି ତମେ କେଉଁଠି ଅଛ କେତେବେଳେ ଆସି ପହଞ୍ଚିବ ଓ କେତେ ସମୟ ଲାଗିବ